ଆଉ କି ପରିବା ରଖିଛନ୍ତି କ'ଣ ମୋର ଟିକିଏ ଭଲ ପରିବା ଦରକାର ସବୁଜ ପନିପରିବା ଟିକିଏ ମାନେ ପରିଷ୍କାର ପରିଚ୍ଛନ୍ନ ଉଇଥ୍ ଟିକିଏ ସତେଜ ବାଲା ପନିପରିବା ଟିକିଏ ଦରକାର ଆଉ ଟିକିଏ ନେଇଥାନ୍ତି କ'ଣ କ'ଣ ଅଛି କହୁନାହାନ୍ତି ଟିକିଏ ବଢ଼ିଆ ପନିପରିବା ତ ମୋର ତ ମୋ ଘର ପାଇଁ ଏଇ ପନିପରିବା ଦରକାର ଆଉ ଆଉ ମୋ ଘରେ ଟିକିଏ ଏ ଯେଉଁ ଡାଇବେଟିସ୍ ରୋଗୀ ଅଛନ୍ତି ତ ଆଉ ସେଥିପାଇଁ ମୋର ଟିକିଏ ଏଇ ଟାଇପ୍ର ପନିପରିବା ଦରକାର ଅମୃତ ଭଣ୍ଡା ଛୁଇଁ ବିନ୍ସ୍ ସେଇ ଟାଇପ୍ର ପନିପରିବା ମୋର ଦରକାର ଟିକିଏ ଆଉ ଆପଣ ଗୋଟେ କାମ କରନ୍ତୁ କେତେ ରେଟ୍ କ'ଣ ଅଛି ଅମୃତଭଣ୍ଡା ମତେ କହିଲେ ଆଉ ଶାଗ କ'ଣ ଅଛି ଆଚ୍ଛା ଆଉ ଗୋଟେ କାମ କରନ୍ତୁ ମୁଁ ଯାହା ଯାହା କହୁଛି ଟିକିଏ ସେହି ହିସାବରେ ଓଜନ କରିକି ଟିକିଏ ପ୍ୟାକିଂ କରିଦିଅନ୍ତୁ ଅମୃତଭଣ୍ଡା ଦୁଇ କେଜି ଦେଇଦିଅନ୍ତୁ ଆଉ ଗାଜର କେଜି ଦେଇଦିଅନ୍ତୁ ଆଉ ସଜନା ଛୁଇଁ ଅଧ କିଲୋ ଦେଇଦିଅନ୍ତୁ ଆଉ ଶାଗ ଯେଉଁ ଆପଣଙ୍କର ପାଳଙ୍ଗ ଶାଗ ନେଉଟିଆ ଶାଗ ପାଳଙ୍ଗ ଶାଗ ଅଧ କେଜି ଦେଇଦିଅନ୍ତୁ ଆଉ ନେଉଟିଆ ଶାଗ ବି ଅଧ କେଜି ଦେଇଦିଅନ୍ତୁ ଆଉ ଏତିକି ମୋତେ ଓଜନ କରିକି କୁହନ୍ତୁ କେତେ ଟଙ୍କା

ଆଉ ସଜନା ଛୁଇଁ ଗାଜର ନା ଏତିକି ତ ଆଉ ହଉ ତା' ହେଲେ ହଉ ଠିକ୍ ଅଛି ପଇସା ରଖନ୍ତୁ ଆଉ ମତେ ଦେଇଦିଅନ୍ତୁ ଆଉ ଯଦି କେତେବେଳେ ଭଲ ପନିପରିବା ଏମିତି ଆସିବ ମୋ ନମ୍ବରଟା ଟିକିଏ ରଖନ୍ତୁ ମତେ ଟିକିଏ ଫୋନ୍ କରିକି କହିବେ କାହିଁକି ନା ବଜାରରେ ଆପଣଙ୍କ ଏଇ ଭଳିଆ ପନିପରିବା କେଉଁଠି ମିଳୁନାହିଁ ଯା ହଉ ତମେ ହଁ ତମେ ଟିକିଏ ରଖିଲ ଭଲ ଭଲ ଲାଗିଲା ଆଉ ସବୁବେଳେ ଆସିକି ମୁଁ ଏଇଠୁ ନେବି ଆଉ ଠିକ୍ ଅଛି ଠିକ୍ ଅଛି ହଉ